ଆମ ଭାରତରେ ଅନେକ ଗୁଡ଼େ ପର୍ବ ଅଛି ସେଇଥିରୁ ରଜ ଦୋଳ ମାଣବସା ଅନ୍ୟତମ ଯେମିତିକି ପର୍ବ ପର୍ବାଣି ତ ଆମ ଓ ଭାରତୀୟ ଜାଗାରେ ବେଶୀ ହୋଇଥାଏ ତ ଅଲଗା ଦେଶ ମଧ୍ୟରୁ ଆମ ଭାରତ ଭାରତ ହେଉଛି ଏକ ଉଚ୍ଚ ଦେଶ ଯାହା ଦ୍ୱାରା ଅଲଗା ପର୍ବ ପର୍ବାଣି ସବୁ ଥାଏ ହୋଇଥାଏ ଯେମିତିକି ଦୋଳ ଦୋଳରେ ଯେମିତି ପ୍ରଥମେ ଆଗ ଆମ୍ବ ଆମ୍ବ ହୋଇଥାଏ ଗଛ ଗଛରେ ଆମ୍ବ ହୋଇଥାଏ ବଉଳ ଯାହା ଦ୍ୱାରା ଆଗ ବଉଳ ଠାକୁର ହିଁ ପୂଜା ହୋଇ ସାରି ତାଙ୍କ ଦ୍ୱାରା ପୂଜା ହେଇ ସାରିଲା ପରେ ଆମ୍ବ ଖାଆନ୍ତି ରଜ ରଜରେ ରଜ ଗୋଟେ ଭାରତୀୟ ପର୍ବ ଯାହା ଯେଉଁମାନେ ସବୁ ଝିଅ ମାନେ ଝିଅମାନଙ୍କ ଦ୍ୱାରା ହୋଇଥାଏ ଏହା ଏହା ତିନି ଦିନ ପାଳନ ହୁଏ ର ପିଠାପଣା ସବୁ ଦୋଳି ଖେଳନ୍ତି ନୂଆ ଡ୍ରେସ ପିନ୍ଧନ୍ତି ଅନେକ ଗୁଡ଼ିଏ ହୋଇଥାଏ ମାଣବସା ଯେମିତି ମାଣବସାରେ ଲୋକମାନେ ଘର ପୋଛା ପୋଛି ଧୂଆ ଧୂଇ କରିଥାନ୍ତି ଚିତା ପକାନ୍ତି ମାଣ ବସାନ୍ତି ଅନେକ ଗୁଡ଼ିଏ ପିଠାପଣା ସବୁ ହୋଇଥାଏ ଅରୁଆ ଭାତ ଡାଲମା ଆନେକ ଗୁଡ଼ିଏ ହୋଇଥାଏ ଏହାକୁ ଲୋକ ଲୋକମାନେ କରି କରିଥାନ୍ତି